ଗୋଟେ କୁଲରଟେ ଥିଲା ଶୀତଦିନ ଆମର ତାକୁ ରଖିଦେଇଥିଲୁ ଏବେ ଯେଉଁ ଖରା ଦିନ ଆଇଲା ତାକୁ ଖୋଲା ବେଳକୁ ଆଉ ଠିକ ସେ ଭଲ ଭାବରେ ଗୋଟେ କାମ କରୁନି ଗୋଟେ ମେକାନିକ ନେଇକି ଦେଖାଇଲି ସିଏ କହିଲା କି ଆର ମାନେ ସେଥିରେ ଥିବା ପାର୍ଟସ୍ ସବୁ ଖରାପ ହେଇଯାଇଛି ପାର୍ଟସ୍ ଲଗେଇଲା ବେଳୁ ଦେଖିଲା ବେଳକୁ ବହୁତ ପଇସା ଖର୍ଚ୍ଚ ହଉଛି ଆଉ କ'ଣ କରିବା ଆଉ ଦେଖିଆ ନୂଆଟା ନହେଲେ ଆଣିବା ଆଉ ନୂଆଟା ଆଣିଲେ ତାର ଗ୍ୟାରେଣ୍ଟି ପିରିଅଡ଼ ରହୁଛି ଆଉ ଭଲ ବି ପବନ ଦବ ଆଉ କେଉଁ କମ୍ପାନୀ ଦେଖିକି ଭଲ କମ୍ପାନୀ ଦେଖିକି ଗୋଟେ ଆଣିବା ଆଉ ଏଇଟା ଯେଉଁଟା ପୁରୁଣା ହେଇଛି ନହେଲେ ଏଇଟାକୁ ରଖିଦବା ଆଉ ଏଇଟା ପାର୍ଟସ୍ ଫାର୍ଟସ୍ ସବୁ ଖରାପ ହେଇଯାଇଛି ଆଉ କ'ଣ ହବ ଦେଖିବା ଭଲ କମ୍ପାନୀଟେ ଦେଖିକି ଆଣିବା ଆଉ ଆଣିଲେ ବ୍ୟବହାର କଲେ ଭଲ ଲାଗିବ ନୂଆ କମ୍ପାନୀ ନୂଆ ଜିନିଷ ଭଲ ଚାଲିବ ଆଉ ହଉ ଦେଖିବା କ'ଣ କରିବା ପଇସା ପଇସା ସମସ୍ୟା ଦେଖିକି କ'ଣ କରିବା ଆଉ ହଉ